ଆମ ଓଡ଼ିଶାରେ ବାର ମାସରେ ତେର ପ୍ରକାର ପର୍ବପର୍ବାଣି ହୋଇଥାଏ ଆଉ ସେଇ ପର୍ବପର୍ବାଣୀ ଭିତରେ ଯେମିତି ରଜ ହେଲା ଦଶହରା ହେଲା ବଡ଼ ଓଷା ହେଲା ପୋଢ଼ୁହାଁ ଅଷ୍ଟମୀ ହେଲା ତ ସବୁ ପ୍ରକାର ପର୍ବପର୍ବାଣୀରେ ଆମେ ବିଭିନ୍ନ ପ୍ରକାରର ରୋଷେଇ ଫୋଷେଇ ସବୁ କରିଥାଉ ତ ସେମିତି ଯେମିତି ରଜରେ ଆମର ପୋଡ଼ ପିଠା ହେଲା ଏଣ୍ଡୁରି ପିଠା ହେଲା ସେଥିରେ ଟିକେ ମାଛ ମାଂସ ହେଲା ଆଉ ଯେମିତି ଦଶହରାରେ ଚକୁଳି ପିଠା ମଟନ୍ ତରକାରୀ ବିରିଆନୀ ଏଇ ପ୍ରକାରର ଖାଇବା ଆଉ ପୋଢ଼ୁହାଁ ଅଷ୍ଟମୀରେ ଏଣ୍ଡୁରି ପିଠା ଚିକେନ୍ ତରକାରୀ ଆଉ ବଡ଼ ଓଷାରେ ମଣ୍ଡାପିଠା ଏହି ପ୍ରକାର ସବୁ ଖାଇବା ପିଇବା ମୁଁ ରୋଷେଇ କରିଥାଏ ଆଉ ମୋ ରୋଷେଇ ଆମ ଘରେ ସମସ୍ତଙ୍କୁ ଭଲ ଲାଗେ କାହିଁକି ନା ମୁଁ ଟିକେ ଭଲରେ ରୋଷେଇ କରେ ବୋଲି ବାପା ମା' ସମସ୍ତେ ପ୍ରଶଂସା କରନ୍ତି ଆଉ ମୋ ହାତ ରନ୍ଧା ରୋଷେଇ ଖାଇଲେ ସମସ୍ତେ ଭଲ କହନ୍ତି ତ ସେଥିପାଇଁଙ୍କି ନା ଆଉ ମୁଁ ଟିକେ ରୋଷେଇ କରିବାକୁ ଭଲ ଲାଗେ ମୋତେ ତ ମୁଁ ଚିକେନ୍ ତରକାରୀ ଟିକେ ନାକୁ ଭଲରେ ରୋଷେଇ କରେ ଚକୁଳି ପିଠା ଆଉ ମଟନ୍ ତରକାରୀ ବିରିଆନୀ ଏଇସବୁ ଖାଇବା ପିଇବା ଟିକେ ନାକୁ ମୋତେ ଭଲ ଲାଗେ ବନାଇବାକୁ ମୋ ରୋଷେଇ ସମସ୍ତଙ୍କୁ ପସନ୍ଦ ଆସେ ମୋତେ ବହୁତ ପ୍ରକାରର ପିଠା ବି ବନେଇଆକୁ ଇଚ୍ଛା ହୁଏ ତ ଯେମିତିକି ପୋଡ଼ପିଠା ମଣ୍ଡାପିଠା ଏଣ୍ଡୁରି ପିଠା ଏସବୁ ପିଠା ବି ମୁଁ ବନାଇଥାଏ ଆଉ ମୋ ହାତ ରନ୍ଧା ସମସ୍ତଙ୍କୁ ଭଲ ବି ଲାଗିଥାଏ ତ ମୋତେ ସେ ବହୁତ ପର୍ବପର୍ବାଣିରେ ବି ମାନେ ବହୁତ ପ୍ରକାରର ସବୁ ଖାଇବା ପିଇବା ବି ଆମ ଓଡ଼ିଆ ପର୍ବରେ ଯେଉଁ ପ୍ରକାର ସବୁ ପର୍ବପର୍ବାଣି ଅଛି ସେସବୁ ପର୍ବପର୍ବାଣିରେ ବହୁତ ପ୍ରକାର ମୁଁ ଖାଇବା ପିଇବା ବି ବନାଇଥାଏ ତ ମୋ ରୋଷେଇ ସମସ୍ତଙ୍କୁ ଭଲ ଲାଗେ